ଆମ ଭାରତରେ ତ ଅନେକ ଧର୍ମ ପ୍ରଚଳିତ ଅଛି କିନ୍ତୁ ମୁଁ ହିନ୍ଦୁ ଧର୍ମର ସବୁ ନିୟମ ପାଳନ କରେ ଆମର ବହୁତ ସାରା ଘଟଣା ହିନ୍ଦୁ ଧର୍ମକୁ ନେଇକି ଅଛି ଇତିହାସରେ ସେଥି ମଧ୍ୟରୁ ଗୋଟିଏ ଆମେ ଯେତେବେଳେ ଇଂରେଜମାନେ ଶାସନ କରୁଥିଲେ ସେହି ସମୟରେ ହିନ୍ଦୁ ମୁସଲମାନମାନଙ୍କୁ ଗୋଟେ ବନ୍ଧୁକ ବ୍ୟବହାର କରିବାକୁ ସେ ହିନ୍ଦୁ ମୁସଲମାନ ସିପାହୀମାନଙ୍କୁ ଗୋଟେ ବନ୍ଧୁକ ବ୍ୟବହାର କରିବାକୁ ଦିଆଯାଉଥିଲା ଯେଉଁଥିରେକିି ଗାଈ ଆଉ ସେହି ବନ୍ଧୁକର ଗୁଳିର ଯେଉଁ ଖୋଳପଟି ଖୋଳଟି ସେଇଟା ଗାଈ ଆଉ ଘୁଷୁରୀମାନଙ୍କର ଚମଡ଼ରେ ତିଆରି ହୋଇଥିଲା ଯେଉଁଟାକୁ ସେମାନେ ଦାନ୍ତରେ ଛିଣ୍ଡାଇକି ଖୋଲିବା ପାଇଁ କହୁଥିଲେ କିନ୍ତୁ ଯେହେତୁ ଆମର ଧର୍ମ ବିରୋଧୀ ସେଇଟା ସେଥିପାଇଁ ଆମେ ଗାଈଙ୍କ ଚମଡ଼ାକୁ ଦାନ୍ତରେ ଖୋଲିବାକୁ ଆଗ୍ରହୀ ନଥିଲେ ସେଥିପାଇଁ ଆମର ମଙ୍ଗଲ ପଣ୍ଡେ ସେଥିପାଇଁ ତାଙ୍କୁ ବିରୋଧ କରିଥିଲେ ଏଇଟା ଗୋଟିଏ ଘଟଣା ଥିଲେ ଆମର ହିନ୍ଦୁ ହିନ୍ଦୁମାନଙ୍କର ଧର୍ମ ବିରୋଧୀ ହିନ୍ଦୁ ମୁସଲମାନମାନଙ୍କର ଧର୍ମ ବିରୋଧୀ କାର୍ଯ୍ୟ ଗୋଟିଏ କରାଯାଇଥିଲା ଏହି ଘଟଣାଟି ଆମର ଇତିହାସରେ ଘଟିଥିଲା